ପାଞ୍ଚେ ଏଗାର ଦୁଇ ହଜାର ଚାରି ଏଗାର ସାତ ଦୁଇ ହଜାର ସତର ବାର ଆଠ ଦୁଇ ହଜାର ଏକୋଇଶ ଅଠର ତିନି ଦୁଇ ହଜାର ବାଇଶ ଚାରି ତିନି ଦୁଇ ହଜାର ଚବିଶ